ଯେଉଁ ଗ୍ରାମର ଦୁର୍ଗମ ଏବଂ ବିଛିନ୍ନ ଗ୍ରାମାଞ୍ଚଳରେ ରହୁଥିବା ବ୍ୟକ୍ତିମାନଙ୍କ ପାଇଁ ଖେଳ ଏହିପରି ମନୋରଞ୍ଜନ ହେଇଥାଏ ଯେ ତାଙ୍କ ପାଇଁ କ୍ରୀଡ଼ା କ୍ରୀଡ଼ା ଏକ ପ୍ରକାର ଏକ୍ସର୍ସାଇଜ୍ କହିଲେ ବି ଆମ ପାଇଁ ଚଳିବ କାହିଁକି ନା ଖେଳରେ ହିଁ ଆମେ ଦୌଡ଼ିଥାଉ ଡେଇଁ ଥାଉ ଖେଳିଥାଉ ତା'ପରେ ଆମର ବଡ଼ି ପାଇଁ ବହୁତ ଭଲ ପଜିଟିଭ୍ ଥିଙ୍ଗ୍ ଆମ ବଡ଼ି ପ୍ରତି ଦେହ ପାଇଁ ଆସିଥାଏ ସେଥିପାଇଁ ଆମେ କ୍ରୀଡ଼ାକୁ ବହୁତ ମନୋରଞ୍ଜନ ବୋଲି ମନେ କରିଥାଉ କ୍ରୀଡ଼ାରେ ଏକୁଟିଆ ତ କ୍ରୀଡ଼ା ହେଇପାରେ ନାହିଁ ସେଥିରେ କିଛି ଜଣ କ୍ରିକେଟ୍ ହେଉ ଫୁଟବଲ୍ ହେଉ ସେଥିରେ ଏଗାର ଜଣ ବାର ଜଣ କି ଗ୍ରାମାଞ୍ଚଳ କଥା କହିଲେ ସେଥିରେ ପନ୍ଦର କୋଡ଼ିଏ ଜଣ ମଧ୍ୟ ବି ଖେଳିପାରନ୍ତି ସେଇଥିରେ ସେଇଥିରେ ସମସ୍ତେ ଗାଁ ଲୋକ ମିଶିକି ସେମାନେ ଏକଠି ଖେଳିକି ମନୋରଞ୍ଜନ କରିପାରନ୍ତି ଏବଂ ତାଙ୍କର ସେମିତିକି ଯେଉଁପରି ବି ହେଇଥାଉ ମାନସିକ ଚାପ କିମ୍ବା ତାଙ୍କର କୌଣସି ଥକା ମୁକ୍ତି ସବୁ ସେଇଥିରେ ଖେଳିଲେ ହିଁ ତାଙ୍କର ମନୋରଞ୍ଜନ ମାଧ୍ୟମରେ ସେଇଟା ଆମ ତାଙ୍କର ମନକୁ ପୁରା ଖୁସି ଆନନ୍ଦ ପରିକ କିଛି ଆଣିଥାଏ ସେଥିପାଇଁ ଆମେ କ୍ରୀଡ଼ା ମନୋରଞ୍ଜନ ତାଙ୍କ ପାଇଁ ଯେଉଁମାନେ କି ବିଛିନ୍ନ ଗ୍ରାମାଞ୍ଚଳ ଅଛନ୍ତି ତାଙ୍କମାନଙ୍କ ପାଇଁ ବହୁତ ଖୁସିର କଥା ଏବଂ ସେମାନେ ତାଙ୍କ ଦେହକୁ ମନକୁ ସନ୍ତୁଷ୍ଟ କରିପାରିଥାନ୍ତି ଖେଳ ମନୋରଞ୍ଜନ ପାଇଁ କୌଣସି ବି ଖେଳ ହବ ସେଇଟା ଏହିପରି ଭାବରେ ସେମାନଙ୍କ ଚାପ କି ତାଙ୍କର କୌଣସି ପ୍ରକାର ଚିନ୍ତାକୁ ଦୂରେଇ ଯାଇଥାଏ ପାରେ ଏପରି କଲେ ତାଙ୍କର ମନ ଦେହ ପ୍ରାଣ ସବୁ ଖୁସିରେ ଏବଂ ଶାନ୍ତିରେ ରହିପାରିବ